ଆରେ ଆରେ ଭାଇ କହୁଛନ୍ତି ସାର୍ ନମସ୍କାର ସାର୍

ଭାଇ ନମସ୍କାର ଆଉ କେମିତି ମନେ ପଡ଼ିଲା କଣ କାମ ଫାମ ପଡ଼ିଲା କି

ସାର୍ ଶୁଣନ୍ତୁ ହଉ ସାର୍ ଠିକ୍ ଅଛି ମୁଁ ଆପଣଙ୍କୁ ଏଇ ଦୁଇ ଦିନ ପରେ କଲ୍ କରିବି ଏବେ ଗୋଟେ ଗାଡ଼ି କାମ ଚାଲିଛି ପିଲା ବି ନାହାନ୍ତି ଆଉ କାମ ଚାଲିଛି ତେଣୁ ମୁଁ ଆପଣଙ୍କୁ ଦିନେ ଦୁଇ ଦିନ ସମୟ ଦିଅନ୍ତୁ ଆଉ କହିଲେ ଆପଣ ପୁରା ଏକଦମ୍ ଗାଡ଼ି ଟୋଟାଲ୍ କାମ ହବ ମାନେ ଡେଣ୍ଟିଂ ଫେଣ୍ଟିଂ କଲର୍ ଫଲର ସବୁ ଆଉ ଗାଡ଼ି କେଉଁଠିକି ବାହାରକୁ କି ନାଇଁ ବାହାରକୁ ଯିବାର ଟିକେ ଲଙ୍ଗ୍ ଟୁର୍ ଯିବାର ଅଛି କି ତା'ହେଲେ ସାର୍ ଠିକ୍ ଅଛି ସେ ଡେଣ୍ଟିଂ ପିଲାଟା ନାହିଁ ସେ ଦୁଇ ଦିନ ପାଇଁ ଯାଇଛି ବାହାରକୁ ପ୍ଲସ୍ ଆଉ ଯେଉଁ ପିଲାଟା ଅଛି ସେ ଏତେ ଭଲ କାମ କରେନି ଆଉ ତେଣୁ ଆପଣ କାମ ଟିକେ ସ୍ପେଶିଆଲ୍ କରିଦେବି ଆଉ ସେ ପିଲାଟା ଆସିଯାଉ ମୋର ଏ ଦୁଇ ଦିନ ବି କାମ ଜୋର ଅଛି ଦୁଇ ଦିନ ପରେ ଆମେ କାମ କରିବା ହଁ ସିଟ୍ ପାଇଁ ପିଲା ଅଛନ୍ତି ନା ମୋ ପାଖରେ ସବୁ ଅଛି ଯେତେବେଳେ ଗାଡ଼ିଟା ଆପଣଙ୍କ ପଡ଼ୁଛି ଆପଣ ପୂର୍ବ ଥର ପା ସିଟ୍ କାମ କରିଥିଲେ ନା କ'ଣ ପିଲା ସବୁ ପିଲା ମୋ ପାଖରେ ଅଛନ୍ତି ସିଟ ସିଟ୍ଟା ଅବଶ୍ୟ ଗୋଟେ ମୁସଲିମ୍ ପିଲା ଅଛି ସିଏ ଆସି କରିଦିଏ ମୋ ପାଖରେ ତେଣୁ ଆଉ ନହେଲେ ନାହିଁ ମୋ ପାଖକୁ ଆସେ ନହେଲେ ମୁଁ ତାକୁ ପଠେଇ ଦିଏ ସେ ଏମିତି ହିଁ କାମ କିନ୍ତୁ ଗାଡ଼ିଟା ମୁଁ ଯାହାର ଆଣେ ତା'ର ଟୋଟାଲ୍ କାମଟା ମୁଁ କରେ ନହେଲେ ଆପଣ ସେଥିପାଇଁ ବ୍ୟସ୍ତ ହୁଏନି ନାଇଁ ସାର୍ ବଢ଼ିବ କ'ଣ ଆପଣ ତ ଜାଣିଛନ୍ତି ମାର୍କେଟ୍ ରେଟ୍ ଏବେ ବଢ଼ିଚି ଆପଣଙ୍କ ଠାରୁ କଣ ପଇସା କଥା କହିବି ଆପଣ ଆସନ୍ତୁ କାଲି ଟିକେ ଗାଡ଼ି ଆଣିକି ଆସନ୍ତୁ ମୁଁ ଗାଡ଼ିଟା ଦେଖି ଦଉଛି କ'ଣ କାମ ହବ ଗାଡ଼ିଟା ନିଜେ ଚଲେଇଦେବି ଟିକେ ହଁ ଦି ଦିନ କାଲି ଆଣନ୍ତୁ ସାର୍ କାଲି ମୁଁ ଫ୍ରି ଅଛି ମତେ ଟିକେ କଲ୍ କରିକି ଆସିବେ ହଁ ମୁଁ ସେଇଥିପାଇଁ କହୁଛି ମୁଁ ଟିକେ ଟେଷ୍ଟ ଡ୍ରାଇଭରେ ନେଇଯିବି ତାକୁ ଟିକେ ଚଲେଇକି ଦେଖି ଦେବି ଆକ୍ଚ୍ୟୁଆଲି ତା କ୍ଲଜ୍ ଫ୍ଲଜ୍ ସବୁ ଠିକ୍ ଅଛି ହଁ ହଁ ହଁ ମୁଁ ଆପଣଙ୍କ ସ୍ପେଶିଆଲ୍ କରିକି ଦେଇଦେବି ଆଉ ସାର୍ ଯିବାର କେବେ ପ୍ରୋଗ୍ରାମ କରୁଛନ୍ତି କେତେ ତାରିଖ ଯାଉଛନ୍ତି ହଁ ଆପଣ ଖାଲି ଫୋନ୍ କରିକି ଆସିବେ ଟିକେ ଆଉ